ମୋର ପ୍ରିୟ ଖାଦ୍ୟ ହେଉଛି ବିରିୟାନୀ ମୁଁ ଏହାକୁ ରେଷ୍ଟୁରାଣ୍ଟରେ ଖେବାକୁ ପସନ୍ଦ କରେ ଓ ଡାଲମା ଏବଂ ଅଣ୍ଡା ମଧ୍ୟ ହୋଇଥାଏ ଏହାକୁ ଖାଇଲେ ମୋତେ ଆନନ୍ଦିତ ଲାଗିଥାଏ